ଦଶରୁ ଦଶ ଲକ୍ଷ ମନେ ରଖିଥିବା ପାଞ୍ଚଟି ସଂଖ୍ୟା ଚାରିହଜାର ଚାରିଶହ କୋଡ଼ିଏ ଛଅହଜାର ଦୁଇଶହ ଏକାବନ ସତୁରି ହଜାର ଶହେ ପାଞ୍ଚ ଏକଲକ୍ଷ ଆଠହଜାର ତିନିଶହ ଛଅଲକ୍ଷ ସାତଶହ ଏକାବନ